ହ୍ୟାଲୋ ସାର୍ ମୁଁ ରାଜକୁମାର ବାଗ୍ କହୁଛି ମୁଁ ଆପଣଙ୍କ କମ୍ପାନୀରେ ନୂଆ ଜଏନ୍ ହେବାକୁ ଚାହୁଁଛି ମୁଁ ଆଗ ଯେଉଁ କମ୍ପାନୀରେ କାମ କରୁଥିଲି ସାର୍ ସେ କମ୍ପାନୀରେ ଭଲ ନଲାଗିବାରୁ ଛାଡ଼ିକି ଆସିବାକୁ ପଡ଼ିଲା ଆଉ ସାର୍ ମୋ ଡିଜିଲକର୍ର ପାସୱାର୍ଡ଼ ବଦଳେଇବା ପାଇଁ କ'ଣ କ'ଣ ଡକୁମେଣ୍ଟ ଲାଗିବ ଟିକେ କହିଦେବେ ସାର୍ ସାର୍ ଆପଣଙ୍କ କମ୍ପାନୀରେ କେତେ ଲୋକ କାମ କରୁଛନ୍ତି ସାର୍ ମୋତେ ଜଏନ୍ ହେବାକୁ କ'ଣ କଣ ଡକୁମେଣ୍ଟ ଲାଗିବ ଟିକେ କହିଦେବେ ସାର୍ ଆପଣଙ୍କ କମ୍ପାନୀର ନାଁ କ'ଣ ଆଉ ସାର୍ ଡିଜି ଡିଜିଲକର୍ର ପାସୱାର୍ଡ଼ ବଦଳାଇବା ପାଇଁ କେତେ ଦିନ ଲାଗିବ ଆଉ ସାର୍ ଆପଣଙ୍କ କମ୍ପାନୀରେ ପଇସା କେତେ ମିଳିବ